ହେଲୋ ହଁ ମୁଇଁ ଗୁଟେ ମେସୋରୁ ଡ୍ରେସ୍ଟେ ଅର୍ଡ଼ର୍ କରିଥିନି ବେଲେ ସେ ଡ୍ରେସ୍ଟା ଆଇଛି ଯେନ୍ ଡ୍ରେସ୍ଟା ମୁଇଁ ଦେଇଥିନି ସେ ଡ୍ରେସ୍ରେ ମୁଇଁ ନାହିଁ ନାଇଁନ ବେଲେ ମୁଇଁ ଅଲ୍ଗା ଡ୍ରେସ୍ଟେ ଅଲ୍ଗା ଠାନେ ଅଛେ ବେଲେ ଡେଲିଭରି ବଏକେ ମୁଇଁ ଟିକେ କହୁଚେ ଇଟା ସେ ମୁଇଁ ଯେନ୍ ଡେଟ୍ ଦେଇଥିଲି ସେ ଡେଟ୍ଟେ ଆପଣ ଆନି ଆନି ନିଦେଲେ ତମେ ନି ଆନିଦେଲ ବେଲେ ମୁଇଁ ଏଇିନିକା କେନ୍ତା କର୍ମି ମର୍ ପାର୍ଟି ଅଛେ ପାର୍ଟିରେ ମୁଇଁ ପିନ୍ଧ୍ବାର୍ କଥା ତମେ ନେଇ ଆନିଦେଲ ବେଲେ ମୁଇଁ ଏବେକା ଟିକେ ଅଲ୍ଗା ଜାଗାରେ ଅଛେ ବଲେ ମତେ ଟିକେ ଅଲ୍ଗା ଜାଗାରେ ସେନ୍କେ ଟିକେ ପୁହୁଁଚା ଯେ ଯେ ଅଲ୍ଗା ଲାଗ୍ବା ବେଲେ ମୁଇଁ ପଏସା ଦେମି ପଚ୍କର୍ କେତେ ଟଙ୍କା ଲଗ୍ବା କାଣା ଯେ ମୁଇ ଦେମି ପଚ୍କର୍ ମତେ ଟିକେ ସେନ୍କେ ଟିକେ ଆନିଦେବେ ତମେ ହେତ୍କି ଦିନ୍ ଲଗାଲନ ବଏଲେ ମତେ ଏନଦେବାର୍ କଥା ତମେ ଆଗ ଯେନ୍ ଡେଟ୍ ଦେଇଥିଲି ସେ ଡେଟ୍ରେ ଆପଣ୍ ନେଇ ଆନିଦେଇ ତମେ ବଏଲେ ମୁଇଁ ସେ ଡେଟ୍ରେ ମୁଇଁ ଭାବ୍ଲି ସେ ଡେଟ୍ରେ ଆନ୍ବ ବଲିକି ନିଆନ୍ଲ ମୋର୍ ପାର୍ଟି ଥିଲା ମୋର୍ ପିନ୍ଧ୍ବାର୍ ଥିଲା ସେ ଡ୍ରେସ୍ଟା ତ ତମେ ନେଇ ଆନିଦେଲ କେନ୍ତା କର୍ମି ବଲେ ମତେ ଅଲ୍ଗା ଠାନେ ଟିକେ ପୁହୁଁଞ୍ଚାବ ଯେନ୍ତା କରି ହେଲେ ଯେତେ ଟଙ୍କା ରିଚାର୍ଜ୍ ଲାଗ୍ବା ଯେତେ ଟଙ୍କା ଲାଗବା ମୁଇଁ ଦେମି ହଁ ସେ ଡ଼୍ରେସ୍ଟା ମର୍ ପିନ୍ଧିବାର୍ ଥିଲାକିିନି ହଁ ଲେଟ୍ କରିଦେଲେ ଆରୁ ହେଥରର୍ ଲାଗି ଯେ ଯେତେ ଲେଟ୍ କରିଦେଲେ ମତେ ଆଇନ୍ଦେବେ ସେନ୍କେ